ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କ ଠାରେ ଜୀବନ ଅଛି ବୋଲି ଜୀବନ ଅଛି ବୋଲି ମୁଁ ଭାବୁନାହିଁ କାରଣ ପୃଥିବୀରେ ହିଁ ଜୀବନ ରହୁଛି କାରଣ ପୃଥିବୀରେ ଅମ୍ଲଜାନ ପରିମାଣ ପ୍ରଚୁର ଓ ଅନ୍ୟ ଗ୍ରହ ମାନଙ୍କରେ ଅମ୍ଳଜାନର ପ୍ରଚୁର ପରିମାଣରେ ମିଳେ ନାହିଁ ଏଣୁ ଅନ୍ୟ ଗ୍ରହ ମାନଙ୍କରେ ଜୀବନ ରହୁଛି ବୋଲି କି ମୁଁ ବିଶ୍ୱାସ କରି ପାରୁନାହିଁ ବା ଜାଣିପାରୁନାହିଁ